ଆମ ଅଞ୍ଚଳର ସବୁଠୁ ଫସଲ ହୁଏ ଧାନ ବିରି ମୁଗ କୋଳଥ ଆଉ ପନିପରିବା ସବୁଠାରୁ ଫସଲ ଆମର ଅମଳ ହୁଏ ଧାନ ଧାନ କାରଣ ଆମର ଦୁଇ ଥର ବର୍ଷକୁ ହୁଏ ଗୋଟିଏ ବର୍ଷା ଦିନିଆ ଧାନ ଆଉ ଗୋଟିଏ ଖରା ଦିନିଆ ବର୍ଷା ଦିନରେ ଟିକିଏ ଅମଳ ଅଧିକ ହୁଏ ତେଣୁକରି ଧାନ ଅଧିକ ହେଲେ ଆମର ଧାନ ଚାଉଳ କରିକି ଘରେ ବର୍ଷ ସାରା ଖାଉ ଆଉ ମନେକର କୌଣସି ଅସୁବିଧା ସୁବିଧା ହେଲା ବାଆପାଣି ହେଲା ଯଦି ପଇସା ଅସୁବିଧା ହେଲା ଧାନ ବିକି ଦେଇକରି ଆମେ କାମଟା ତୁଲାଇଥାଉ ଆଉ ଧାନ ଦ୍ୱାରା ଆମର ଚୁଡ଼ା କରୁ ଧାନରୁ ଆଉ ଧାନରୁ ଅରୁଆ ଚାଉଳ ହୁଏ ଧାନରୁ ବହୁତ ପ୍ରକାର ସୁବିଧା ମିଳେ ଧାନ ହେଉଛି ଆମର ଅମଳଯୁକ୍ତ ଫସଲ ଧାନ ନହେଲେ ଆମେ ଓଡ଼ିଶାରେ ଆମର ହେଲା ଧାନ ହେଉଛି ମେନ୍ ଚାଷ ସେଇଠୁ ଆମର ଧାନରୁ ସବୁ ଜିନିଷ ଅମଳ ଧାନ ଦ୍ୱାରା ହୁଏ ଆମେ ଧାନ ଦ୍ୱାରା ବହୁତ ଉପକୃତ ହେଉ ଆଉ